ମୁଁ ଗୋଟେ ଚାଷୀ ପରିବାରରୁ ବିଲଂଗ୍ସ୍ କରେ ମୋର ଚାଷ ଚାଷରେ ଗାଈ ଗୋରୁ ଦରକାର ହୁଅନ୍ତି ମୁଁ ଗାଈରୁ ବି ପ୍ରଚୁର ପରିମାଣରେ ପଇସା ଇନକମ୍ କରେ ମୁଁ ବେଶୀ ହୁଏ ବିଶେଷତଃ ଗାଈ ହାଟରୁ କିଣେ ଗାଈ ଛେଳି ବି ରଖେ ଗାଈ ଗୋଟିଏର ଗୋଟିର ମୂଲ୍ୟ ପଡ଼ିଯାଏ ମୋତେ ସାତରୁ ଆଠ ହଜାର ଟଙ୍କା ଛେଳିର ବି ପଡ଼ିଯାଏ ଚାରିରୁ ପାଞ୍ଚ ହଜାର ଟଙ୍କା ଗାଈରୁ କ୍ଷୀର ବିକେ ସେଥିରୁ ଉପଲବ୍ଧ ହୁଏ ଛେଳି ବିକିକରି ଉପଲବ୍ଧ ହୁଏ ମୁଁ ଏ ପର୍ଯ୍ୟନ୍ତ ହାରାହାରି ଗୋଟେ ବର୍ଷରେ ମୁଁ ନ ଏକ ଲକ୍ଷରୁ ଲ ଏକଲକ୍ଷ ପଚାଶ ହଜାର ଭିତରେ ମୁଁ ଗୋରୁ ଗାଈ ଛେଳି ମେଣ୍ଢାରୁ ଇନକମ୍ କରେ ସେଥିପାଇଁ